ହେଲୋ ହଁ କୁହନ୍ତୁ ହୁଁ ଆମର ଆମର ବା ଜଳଖିଆ ଦୋକାନ ଅଛି ଆମର ଜଳଖିଆ ଦୋକାନ ଅଛି ଆପଣ ହଁ ଆମର ଜଳଖିଆ ଦୋକାନ ଅଛି ଆପଣ ଆସନ୍ତୁ ଆମର ଏଠି ସବୁ ପ୍ରକାର ଜଳଖିଆ ମିଳୁଛିି ମିଠା ବି ମିଳୁଛି ଆଉ ଯାହା ଆପଣ ବି ଖୋଜିବେ ଆମର ଆମର ଏଠି ଦୋସା ବି ବନାହେଉଛିି ଆଉ ଯାହା ଆପଣ ଖାଇବେ ଆଉ ଆପଣ କ'ଣ ବାହାରୁ କେତେଜଣ ଆସିଛନ୍ତି ଆମର ବରା ସିଙ୍ଗଡ଼ା ବରା ସିଙ୍ଗଡ଼ା ଆଳୁଚପ ଏବେ ଏବେ ତ ସବୁ ଛଅ ଟଙ୍କା ଲେଖା ହୋଇଯାଇଛି ତ ଆପଣ ବାହାରୁ ଯେହେତୁ ଆସିଛନ୍ତି ଥରେ ଅଧେ ଖାଇବେ ତ ଆପଣ ପାଞ୍ଚ ଟଙ୍କା ଦେଇଦବେ ଆଉ ଆମର ଦୋସାଟା ରହୁଛି ଚାଳିଶ ଟଙ୍କା ତ ଆପଣ ସେଇଟା ପଇଁତିରିଶ ଟଙ୍କା ବି ଦେଇଦେବେ ଆଉ ଇଟିଲି ସମ୍ବର ଯାହା ବିି ଆପଣ ଖାଇବେ ଆଉ ଆପଣ କେତେଜଣ ଆସିଛନ୍ତି ଖାଲି ମୋତେ କହିଦେବେ କିଏ କ'ଣ ଖାଇବେ କହିଦେବେ ମୁଁ ରେଡି କରିଦେଇଥିବି

ହଁ ହଁ ଆମର ଏପଟେ ଯୋଉ ଆସୁଛନ୍ତି ସବୁ ଜଳଖିଆ ଦୋକାନ ନା ଯଦି ସବୁ ବୁଲିବା ପାଇଁ ଆମ ଦୋକାନରେ ବି ବହୁତ ଖାଆନ୍ତି କାରଣ ଆମର ବାସି ଜିନିଷ କିଛି ରଖୁନା ତ ସେଥିପାଇଁ ଏଠି ବହୁତ ଲୋକ ଖାଆନ୍ତି ଆପଣ ଆସନ୍ତୁ ଥରେ ଖାଆନ୍ତୁ ଥରେ ଆସନ୍ତୁ ଦେଖିକି କଲେ ବି ମନେ ରଖିଥିବେ କି ଆମେ ଯାଇଥିଲୁ ଝାରସୁଗୁଡ଼ା ବୁଲିବା ପାଇଁ ଏମିତି ଗୋଟେ ଭଲ ଜଳଖିଆ ଦୋକାନରେ ଖାଇଥିଲୁ ହଁ ହଁ ଦୋକାନରେ ମୁଁ ଅଛି ହଉ ତାହେଲେ ଠିକ୍ ଅଛି ହଉ